ଆମ ଭଦ୍ରକ ଜିଲ୍ଲାରେ ମୁଖ୍ୟ ସାଂସ୍କୃତିକ ପର୍ବ ଗୁଡ଼ିକ ଅନେକ ରହିଛି ସେମାନଙ୍କ ମଧ୍ୟରୁ ସେଗୁଡ଼ିକ ମଧ୍ୟରୁ ଆମର ହେଲା ଯେମିତି ଦୀପାବଳି ହୋଲି ସଂକ୍ରାନ୍ତି ଆଉ ଦୂର୍ଗା ପୂଜା କାଳୀ ପୂଜା ଜାଗର ଏଭଳି ଅନେକ ପରମ୍ପରା ରହିଛି ଆମର ପଞ୍ଚୁ ପୂର୍ଣ୍ଣିମା ଯେମିତି ରହିଛି ସେମାନଙ୍କ ସବୁଠୁ ଆମର ପ୍ରସିଦ୍ଧ ହେଉଛି ଆମର କାର୍ତ୍ତିକ ପୂର୍ଣ୍ଣିମାଟା କରାଯାଏ ଏବଂ ସବୁଠୁ ଭଲ ଭାବରେ ପାଳନ କରାଯାଏ ଆମର କାଳୀ ପୂଜା ଆମର ଏହି କାଳୀ ପୂଜାଟା ଆମ ଭଦ୍ରକ ଜିଲ୍ଲାରେ ପୁରା ଓଡ଼ିଶା ଯାକ ପ୍ରସିଦ୍ଧ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଲୋକମାନେ ଆସିଥାନ୍ତି ଦେଖିବା ପାଇଁ ବଡ଼ ଧରଣର ପୂଜା ହୁଏ ମେଳା ମହୋତ୍ସବ ହୁଏ ଆଉ ବହୁତ ଲୋକ ଏଠାକୁ ଆସିଥାନ୍ତି ଏବଂ ତା ସହିତ ମଧ୍ୟ ଆମର ବାହାରୁ ଦେଶରୁ ଅଲଗା ଲୋକ ମଧ୍ୟ ଦେଶ ବିଦେଶରୁ ଅନ୍ୟ ଅଲଗା ରାଜ୍ୟରୁ ଲୋକମାନେ ଆସିଥାନ୍ତି ଏହି ପୂଜା ଦେଖିବା ପାଇଁ ଆମର ଏଠି ଭଦ୍ରକର ହେଉଛି ହିନ୍ଦୁ ମୁସଲମାନ ଆମର ସବୁ ଭାଇ ଭାଇ ଆମେ ମିଶି ମାସିକି ରହୁ ଆମେ ଆମେ ତାଙ୍କ ପର୍ବରେ ଯାଉ ସେ ଆମ ପର୍ବରେ ଆସନ୍ତି ଏହିଭଳିଆ ଆମର ଏଠି ଗୋଟିଏ ଭାଇଚାରା ସମ୍ପର୍କ ରହିଛି ଯେଉଁଟା କି ଦୂର୍ଗା ପୂଜା ମଧ୍ୟ ଆମେ ଏଠି ଭଲ ଭାବରେ ପୂଜା କରିଥାଉ ଭଲ ଭଲ ମୂର୍ତ୍ତି ଆଣି ବସେଇ ବହୁତ ପୂଜା କରିଥାଉ ଆମର ଅଛନ୍ତି ଶିବ ମନ୍ଦିର ଯେଉଁ ଆମର ଆଖଣ୍ଡଳମଣି ବାବା ଆଖଣ୍ଡଳମଣି ସିଏ ଏଠିକାର ପୁରା ପ୍ରସିଦ୍ଧ ଆଖଣ୍ଡଳମଣିଙ୍କ ପୂଜା ମୁଁ ଭଲ ଭାବରେ କରିଥାଏ ଏଠି ଆଖଣ୍ଡଳମଣି କେମିତି ଆମର ପ୍ରସିଦ୍ଧ ସେଠି ଆମେ ସମସ୍ତେ ଯାଉ ଅଲଗା ବହୁତ ଦେଶ ବିଦେଶରୁ ଅଲଗା ରାଜ୍ୟରୁ ଅଲଗା ଜିଲ୍ଲାରୁ ସବୁ ଲୋକମାନେ ଆସିକି ମାନସିକ କରିଥାନ୍ତି ଯିଏ ଯାହା ମାନସିକ କରିଥାଏ ସେ ତା ମାଗିଲେ ମିଳିଥାଏ ତେଣୁ ଆମର ଏଠି ଆମର ବହୁତ ପ୍ରସିଦ୍ଧ ହେଉଛନ୍ତି ବାବା ଆଖଣ୍ଡଳମଣି ତା'ସହିତ ମଧ୍ୟ ଆମର ଏଠି ବିଭିନ୍ନ ପ୍ରକାର ହୋଲି ପର୍ବ ଗୋଟେ ଆମର ରଙ୍ଗ ବୋଳାର ପର୍ବ ସେଇଟା ବି ମଧ୍ୟ ପାଳନ କରାଯାଇଥାଏ ଏହି ଭଳିଆ ଆମର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି ଯେଉଁ ଗୁଡ଼ାକ କି ଆମେ ଏଠି ପାଳନ କରିଥାଉ ଆମର ବିଶ୍ଵାସକୁ ବହୁତ ପ୍ରତିଫଳିତ କରିଥାଏ କାରଣ ଯେହେତୁ ଆମେ ଏଠି ଏହି ପର୍ବ ପାଳନ କରିପାରୁଥିଲେ ସମସ୍ତେ ଆମେ ଏକାଠି ହୋଇଥାଉ ଆମ ଭିତରେ ସେ ଭଲ ସୁସମ୍ପର୍କ ଗଢ଼ି ଉଠିଥାଏ ତେଣୁ ଆମର ଏହି ପୂଜା ପର୍ବକୁ ବହୁତ ମାନ୍ୟତା ଦିଆଯାଏ ଏବଂ ଆମେ ଭଲ ଭାବରେ ଏହାକୁ ପାଳନ କରିଥାଉ